ହ୍ୟାଲୋ ହଁ ବାଇଗଣ ରେଟ୍ କେତେ ଅଛି ବାଇଗଣ ତିରିଶ ଆଉ କମ୍ ହେବନି ଆଉ ଆଳୁ ଟମାଟୋ ଗାଜର ଆଉ ରିହାତି ମୂଲ୍ୟ କେତେ ଅଛି ଅଫର୍ କିଛି ଅଛି କି ଆଳୁ ଯଦି ମୁଁ ମନେକର ଦଶ କିଲୋ ଆଣିବି ତ ସେହିଥିରେ ଅଫର୍ କିଛି ମୋତେ ମିଳିପାରିବ କି ହେଉ କଣ ଅଫର୍ ଅଛି ଠିକ୍ ଅଛି ଆଉ ବିଟ୍ ଅଛି ବିଟ୍ ପଚାଶ ଅଛି ଆଉ କ୍ୟାପସିକମ୍ ଆଉ ଭେଣ୍ଡି ଆଭରେଜ୍ ଏବେ କେତେ ରହୁଛି ସବୁର ଆଭରେଜ୍ ରେଟ୍ଟା କେତେ ରହୁଛି ଆଉ ସଜନା ଛୁଇଁ ଏବେ ଆସୁଛି କି କିଲୋ ଷାଠିଏ ମୁଁ ମନେକର ପାଞ୍ଚ କିଲୋ ଆଣିବି ତାହେଲେ ମୋତେ ଅଫର୍ କେତେ ମିଳିବ ଆଚ୍ଛା ମୁଁ କ୍ଵିଣ୍ଟାଲ୍ଟେ ଆଣିଲେ ମୋତେ କେତେ ଫ୍ରି ଦେବ ସେହି ହେବ ଠିକ୍ ଅଛି ତାହେଲେ ଟ୍ୱେଣ୍ଟୀ ଫାଇବ୍ ପରସେଣ୍ଟ ଫ୍ରି ଅଛି ଠିକ୍ ଅଛି ଆଉ ଅନ୍ୟାନ୍ୟ ପରିବା ସବୁ କଣ କଣ ରେଟ୍ ଅଛି ମୋତେ ଟିକେ କହିଲ କେତେ କେତେ ରେଟ୍ ଅଛି ମୋତେ ଟିକେ କହୁନ ଅନ୍ୟାନ୍ୟ ପରିବା ଗୁଡ଼ାକ